ହ୍ୟାଲୋ ସଚିନ ଭଲ ଅଛୁ କି ତୁ ଭଲରେ ତମର ଭଲ ଅଛନ୍ତି ତ ଆଉ କ'ଣ କରୁଛୁ

ମୁଁ ସେଇଟା ଜଗିଥିଲି କେତେବେଳେ ଫୋନ୍ ଆସିବ ତମମାନଙ୍କର ବୋଲି

ସେଇଠି ଯିବା ଆଉ ସେଇଟା ଏକା ଭଲ ଶୈବପୀଠ ସେଇ ଜାଗାକୁ ଯିବା ଆଉ କେଉଁଠି ଗଲେ ଭଲ ଲାଗିବନି ମହାଦୀପ ବାରଟା ଆଡ଼େ ଉଠିବ ବେଶୀ ନାଇଁ ବାରଟା ଆଡ଼େ ବାରଟା ପରଠୁ ପଳାଇଆସିବା କଥା ଆଉ ସରିଲାପରେ ଜାଗର ତ ରହିବାକୁ ପଡ଼ିବ ଅନିଦ୍ରା ଟିକିଏ ରହିବାକୁ ପଡ଼ିବ ଆଉ କାଲି ଗୋଟେ ଦିନ ଆଉ ନାହିଁ ଦିନେଶ ନାହିଁ ବୋଲି କହୁଥିଲି ଯିବେ ଯିବେ କହୁଥିଲେ କାଲି ତାଙ୍କମାନେ ବି ଲଗାଇବା ପାଇଁ ଦୀପ କାଲି ପୁଣି ମାର୍କେଟରୁ ସବୁ କିଣିକି ନେଇକି ଯିବା ସନ୍ଧ୍ୟା ଟାଇମ୍ରେ ଆଜି ସନ୍ଧ୍ୟାରେ ତୁ ମୋତେ ମିଶେ ବୁଝିଲୁକି ନାହିଁ ମୋତେ ଟିକିଏ ମିଶେ ସନ୍ଧ୍ୟା ଟାଇମ୍ରେ ନେବା ନେଇକିନା ନେଇକି ଯିବା ସବୁ କିଣିକିନା ଆଗରୁ ରଖିଦେଇଥିବା କାଲି ଆରାମସେ ସନ୍ଧ୍ୟା ଟାଇମ୍ରେ ବାହାରି ପଡ଼ିବା ଯିବା ମନ୍ଦିରକୁ ମନ୍ଦିର ଗଲା ପରେ ବ୍ରାହ୍ମଣକୁ କହିବା ଚାଉଳ ଉପରେ ଦୀପ ରଖେ ପୂଜା କରେ ଆମ ନାଁ ସମସ୍ତଙ୍କର ଗୋତ୍ର ନାଁ ପଚାରି ପୂଜା କରିବ ପୂଜା କରିକି ସଂକଳ୍ପ କରି ଦୀପ ଲଗେଇଦେବ ତାପରେ ଘିଅ ତାକୁ ଦେବା ଦେଖୁଥିବାକୁ ପଡ଼ିବ ଦୀପକୁ ଜଗିବାକୁ ପଡ଼ିବ ବୁଝିଲୁକି ନାହିଁ ଦୀପ ଆଉ ତାକୁ କେତେ ପଇସା ଦେଇଦେବା ବ୍ରାହ୍ମଣକୁ ଆଉ ନାହିଁ ଏଇଠୁ କିଣିଦେବା କହୁଛି ପରା ସେଇଟା ସନ୍ଧ୍ୟାରେ ମିଶେ ଆଜି କିଣିଦେବା ଦରକାର ପଡ଼ିଲେ ନାହିଁରେ ଘରେ ଅଛି ଏବେ ଆସୁନୁ ଘରଆଡ଼େ କେବେ କାଲି ବାହାରିବା ଚାରିଟା ଆଡ଼େ ବାହାରିବା ଚାରିଟା ଆଡ଼େ ବାହାରିବା ନାହିଁ ମୁଁ କାଇଁ କିଣିବି ମିଶିକିନା କିଣିବା କିଏ କେଉଁ ସାଇଜର ନେବ କାହାକୁ କେମିତି ଇଚ୍ଛା ଥିବ ନା କିଏ କେଉଁଥିର ନେବ ଯିବାରେ ଚାରି ପାଞ୍ଚ ଜଣ ଖଣ୍ଡେ ଗଲେ ଭଲ ଲାଗିବ ଆଉ ଆମେ ଦୁଇ ଜଣ ଯାଇ ବସିବା ବୋଲେ କ'ଣ ନିଜେ ତୋ ମୁହଁଟାକୁ ଅନାଉଥିବୁ ମୁଁ ତୋ ମୁହଁଟାକୁ ଭଲ ଲାଗିବନି ହଁ ଅଛି ଓପାସ ତ ପୁରା କାଲି ଫାଷ୍ଟିଂ ମାନେ ନିର୍ଜଳ ପୁରା ପାଣି ବି ପିଇବିନି ମୁଁ କାଲି ବିନା ପାଣିରେ ଉପବାସ ଆଉ କଣ ପଢ଼ାପଢ଼ି ଚାଲିଛିରେ ନା ଜବ୍ କରୁଛୁ

ହଉ କାଲି ମିଶିବା କାହିଁକି ଟେନସନ୍ ସନ୍ଧ୍ୟାବେଳେ ମିଶିବା ତାପରେ କାଲି ଯିବା ଆଉ ହଁ ମୋତେ କଲ୍ କରେ ହେଲା ମୁଁ ତାଙ୍କମାନଙ୍କୁ କହିଦେଉଛି ମିଶିବା ହଉ ରହିଲି ଖାଇସାରିଲୁଣୁ ହଉ ହଉ ମୁଁ ଖାଇବି ତ ରଖୁଛି ବାଏ